ଜଗତସିଂପୁର ଜିଲ୍ଲାରେ ମୁଖ୍ୟ ଶିଳ୍ପ ହେଉଛିି ଅର୍ଥନୈତିକ ଉତ୍ସବ ଭିତରେ କୃଷି କୃଷି ଅଛି ଉତ୍ପାଦନ କୃଷି ଅନ୍ୟାନ୍ୟ ପରିବାର ଉତ୍ପାଦନ ଅଛି ଆଉ ସେବା କ୍ଷେତ୍ରରେ ସେବା ବି ଅଛି ଲୋକଙ୍କ ସେବା ଆଉ ମତ୍ସ୍ୟ ଚାଷ ମତ୍ସ୍ୟ ବି ଚାଷ ହେଉଛି ଶିଳ୍ପ ଏତେ ନାହିଁ ଆଉ ଶିଳ୍ପ ନାହିଁ ଶିଳ୍ପ ନାହିଁ ଖାଲି ମତ୍ସ୍ୟ ଆଉ ମରାମତି କାର୍ଯ୍ୟ ଉତ୍ପାଦନ ବି ହେଉଛିି ଫସଲ ଫସଲ ହେଉଛି ଫସଲରେ ଉତ୍ପାଦନ ହେଉଛି ଆଉ ଅନ୍ୟାନ୍ୟ ଛୋଟ ଛୋଟ କ୍ଷେତ୍ରରେ କୃଷି କୃଷିଟା ମେନ୍ କୃଷି ହେଉଛି ଆଉ ମତ୍ସ୍ୟ ବି ହେଉଛି ଆଉ ମରାମତି କାର୍ଯ୍ୟ ଚାଲିଛିି ଏ ଉତ୍ପାଦନ ହେଉଛି ସେବ ଲୋକଙ୍କ ସେବା ବି ହେଉଛିି ରୋଗଫୋଗ ହେଲେ ଲୋକଙ୍କ ସେବା ବି କରୁଛନ୍ତି ସରକାର ଆମ୍ବୁଲାନ୍ସ ନେଇକି କିମ୍ବା ପ୍ରାଇଭେଟ୍ ଗାଡ଼ି ଫାଡ଼ି ନେଇକିରି ଲୋକଙ୍କ ସେବା କରୁଛନ୍ତି ସେବା ଅଛି ପ୍ରଧାନ ହେଉଛି ଏତିକି ଶିଳ୍ପ ନାହିଁ ଜଗତସିଂପୁର ଜିଲ୍ଲାରେ ଶିଳ୍ପ ବର୍ତ୍ତମାନ ନାହିଁ ଏଇଭଳିଆ ସିଷ୍ଟମ୍